ପଶୁ ଶାବକଙ୍କୁ ପଶୁ ଶାବକଙ୍କୁ ପଶୁ ଶାବକକୁ ଯତ୍ନରେ ରଖିବା ଲାଗି ଗୁହାଳଗୁଡ଼ାକୁ ସଫା ସୁୁତୁରା ରଖାଯାଏ ଏବଂ ସେହି ପଶୁ ଶାବକକୁ ଡକ୍ଟରମାନଙ୍କର ଭେଟେନାରୀ ଡକ୍ଟରମାନଙ୍କର ପରାମର୍ଶରେ ସେମାନଙ୍କୁ କ'ଣ କ'ଣ ମେଡ଼ିସିନ୍ ଦରକାର ଏବଂ ସେମାନଙ୍କର ଇଞ୍ଜେକ୍ସନ୍ କ'ଣ କ'ଣ ଦରକାର ସେଗୁଡ଼ାକୁ ଭେଟେନାରୀ ଡକ୍ଟରଙ୍କ ପରାମର୍ଶରେ ନିୟମିତ ଦିଆ ଦିଆଯାଇଥାଏ ଏବଂ ଏହି ପଶୁ ଶାବକକୁ ତା'ର ମା'ର କ୍ଷୀର ପିଇବା ଲାଗି ମା'ର କ୍ଷୀର ପିଇବା ଲାଗି ମାଆ ପାଖରେ ହିଁ ତାକୁ ରଖାଯାଇଥାଏ ଏବଂ ଚାରି ପାର୍ଶ୍ୱରେ ସେମାନଙ୍କର ଅଳିଆ ଆବର୍ଜନାକୁ ସଫା ସୁୁତୁରା କରି ରଖାଯାଏ ପଶୁ ଶାବକକୁ ପଶୁ ଶାବକକୁ ମା' ତା ମା' ପାଖରେ ହିଁ ରଖାଯାଏ ସେ କିପରି ଭଲ କ୍ଷୀର ପାାନ କରିପାରିବ ପ୍ରଜନନ ସମୟରେ ପଶୁମାନଙ୍କର ତଦାରଖ ଯତ୍ନ ନେବା ପାଇଁ ଭେଟେନାରୀ ଡକ୍ଟର୍ ସହିତ ପରାମର୍ଶ କରି ତାକୁ କ'ଣ କ'ଣ ଇଞ୍ଜେକ୍ସନ୍ ଦେବା ଦରକାର ମେଡ଼ିସିନ୍ କ'ଣ ଦେବା ଦରକାର ସେ ଦିଆଯାଏ ଏବଂ ସେ କିପରି ତା ପେଟକୁ ଆଘାତ ନ ଲାଗିବ ସେଥିଲାଗି ସେଥିଲାଗି ତାକୁ ସେଥିଲାଗି ତାକୁ ଗୁହାଳ ଘରରେ ଭଲ ସୁରକ୍ଷିତ ଅବସ୍ଥାରେ ରଖାଯାଏ ଏବଂ ସେହି ପ୍ରଜନନ ସମୟରେ ଗାଈଗୁଡ଼ାକୁ ମଶା ଦାଉରୁ ବି ରକ୍ଷା କରିବା ପାଇଁ ଧୂଆଁ ବି ଦିଆଯାଏ ଆମର ହରିୟଣା ପ୍ରଜାତିର ଗାଈ ଅଛି